ଯେତେବେଳେ ଘରେ କରେଣ୍ଟ୍ ନଥିବ ସେତେବେଳେ ଗୋଟେ ବାଲ୍ଟିରେ ପାଣି ନେବୁ ସର୍ଫ୍ ନେବୁ ସର୍ଫ୍ ନେଲା ପରେ ହାତରେ ସେଇଟା ଗୋଳିବୁ ଗୋଳିଲା ପରେ ସାର୍ଟ୍ ପ୍ୟାଣ୍ଟ୍ ସବୁ ତରେ ଦଉ ତା ଇଏରେ ବାଲ୍ଟି ଭିତରେ ଦଉ ଦେଲା ପରେ ସବୁ ହାତରେ ଭଲସେ ମିକ୍ସ କରବା ପରେ ପୁରା ପ୍ୟାଣ୍ଟ୍ ସାର୍ଟ୍ ପୁରରିଇା କରିବା ପରେ ହାତରେ ଧୋଇବୁ ଧୋଇଲା ପରେ ପାଣିରେ ଆଉ ଗୋଟେ ଭଲ ବାଲ୍ଟିରେ ପାଣି ନବୁ ପାଣି ନେଇକିନା ଧୋଇବୁ ଧୋଇକିନା ଖରାରେ ଯାଇକିନା ଟାଙ୍ଗି ଦବୁ ଟାଙ୍ଗି ଦେଲା ପରେ ସେଇଟା ଶୁଖିଯିବ ଆଉ ବର୍ଷା ଦିନ ଘରେ କରେଣ୍ଟ୍ ଥିଲେ ୱାଶିଂ ମେସିନ୍ରେ ପାଣି ଦବୁ ସର୍ଫ୍ ଦବୁ ଦେଲା ପରେ ଏ ସାର୍ଟ୍ ପ୍ୟାଣ୍ଟ୍ ସବୁ ୱାଶିଂ ମେସିନ୍ରେ ଦେଇଦବୁ ଦେଲା ପରେ ସେଟା ପୁରା ଧୋଇ ଆପେ ପୁରା ଧୁଆଇଯିବ ଧୋଇଲା ପରେ ସେଠାରୁ କାଢ଼ିକିନା ଭଲସେ ପାଣି ଦେଇକିନା ଧୋଇ ୱାଶିଂ ମେସିନ୍ ଆଉ ଗୋଟେ ସାଇଡ଼୍ରେ ଜାଗାଟିଏ ଅଛି ସେଇଠି ଦେଲା ପରେ ସାର୍ଟ୍ ପ୍ୟାଣ୍ଟ୍ ଯାକ ସବୁ ଶୁଖି ଯାଉଛି ଟିକେ ଟିକେ ଓଦା ରହୁଛି ସେଇଟା ଘର ଭିତରେ ଟାଙ୍ଗିଦେଲେ ବି ଫ୍ୟାନ୍ ଫ୍ୟାନ୍ ଲଗାଇଦେଲେ ସେଇଟା ଶୁଖି ଯାଉଛି